ଆମ ରାଜ୍ୟରେ ବହୁତ ପୂଜାସ୍ଥଳୀ ଅଛି ସେଥିମଧ୍ୟରୁ ଜଗନ୍ନାଥ ମନ୍ଦିର ମାଁ ଅମ୍ବିକା ମନ୍ଦିର ଏବଂ ଜୀବନ୍ତ ଭାବରେ ମାଁ କିଚକେଶ୍ୱରୀ ମନ୍ଦିର ଅନ୍ୟତମ ଆମେ ଜଗନ୍ନାଥ ମନ୍ଦିର ଏବଂ ମାଁ ଅମ୍ବିକା ମନ୍ଦିର ପ୍ରତିଦିନ ପୂଜା କରୁ ସେ ସେଠାରେ ଯୋଉ ଅର୍ଣ୍ଣ ଅର୍ଣ୍ଣ ଭୋଗ ତାହା ହେଉଛି ଅନ୍ୟତମ ଆମ ପାରମ୍ପାରିକ ପରମ୍ପରା ଓ ପର୍ବପର୍ବାଣୀକୁ ନେଇ ଆମର ପଣା ସଂକ୍ରାନ୍ତି ଆମେ ପାଳନ କରୁ ତା ସେଥିମଧ୍ୟରୁ ଆମେ ସବୁଠୁ ବଡ଼ ପର୍ବ ଭାବରେ ଆମେ ମକର ପର୍ବକୁ ପାଳନ କରିଥାଉ ଏବଂ ରଜ ପର୍ବ ମଧ୍ୟ ଆମେ ବଡ଼ ପର୍ବକୁ ବଡ଼ ପର୍ବ ଭାବେ ପାଳନ କରିଥାଉ ଏହି ସବୁ ପର୍ବପର୍ବାଣୀରେ ପିଠାପଣା ଘରେ ତିଆରି ତିଆରି ହୁଏ ବନ୍ଧୁ ବାନ୍ଧବରେ ଘର ପୁରି ଯାଇ ପୁରି ଉଠେ ସେ ତା ମଧ୍ୟରୁ ଛଉ ନୃତ୍ୟ ମଧ୍ୟ ଅନ୍ୟତମ ଏହା ଆମ ଜିଲ୍ଲାର ସାଂସ୍କୃତିକ ଆଉ ସାଂସ୍କୃତିକ ପରମ୍ପରା ପରମ୍ପରାରେ ଭରି ରହିଛି ଆମେ ଏହି ଛଉ ନୃତ୍ୟ ଆମର ପଣା ସଂକ୍ରାନ୍ତି ଦିନ ହୋଇଥାଏ ଏହି ଛଉ ନୃତ୍ୟ ଆମର ଗ୍ରାମର ପୁରୁଷ ଏବଂ ସ୍ତ୍ରୀମାନେ ନୃତ୍ୟ କରିଥାନ୍ତି ତା ମଧ୍ୟରୁ ଆମର ରଜ ପର୍ବରେ ପୋଡ଼ ପୋଡ଼ ପିଠା ହୁଏ ଏବଂ ମକର ସମୟରେ ମକର ଭୋଗ ହୁଏ ଏବଂ ପ୍ରତ୍ୟକ ବର୍ଷ ଯୋଉ ରଥଯାତ୍ରା ହୁଏ ସେ ରଥଯାତ୍ରାର ଅର୍ଣ୍ଣ ଭୋଗ ହୁଏ ପ୍ରତ୍ୟେକ ବର୍ଷ ଆମ ଜିଲ୍ଲାର କିଛି ନା କିଛି ପର୍ବ ପାଳନ କରାଯାଏ ଏହି ପର୍ବରେ ଘରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବନ୍ଧୁ ବାନ୍ଧବ ଆସିକି ରହିଥାନ୍ତି ତା ମଧ୍ୟରୁ ଆମର କିଚକେଶ୍ୱରୀ ମନ୍ଦିର ସେଠି ଯୋଉ ମାଁ କିଚକେଶ୍ୱରୀ ଅଛନ୍ତି ସେ ମଧ୍ୟ ଅନ୍ୟତମ ହେଲେ